ଏବେ ଗୋଟେ ଡିଓ କିଣିଥିଲି ସେଇଟା କାହିଁକି ଏତେ ସ୍ମେଲ୍ ହେଉଛି ମାନେ ଡେଟ୍ ପଳେଇଲାଣି କି କ'ଣ ମାନେ ଖାଲି ଲଗେଇଦେଲା ମାନେ ମୁତୁରା ଗ୍ୟାସ୍ କରୁଛି ଏ ମାନେ ଲଗେଇଦେଲେ ଡ୍ରେସ୍ରେ ମାନେ ଦାଗ ରହିଯାଉଛି ଆଉ ଡେଟ୍ ପଳେଇଲାଣି କି କ'ଣ ବୋଧେ ସ୍ମେଲ୍ ନାହିଁ କିଛି ନାହିଁ ଖାଲି ଦାଗ ହୋଇଯାଉଛି ମୁତୁରା ମୁତୁରା ଗ୍ୟାସ୍ କରୁଛି